ଆମର ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ପ୍ରାକୃତିକ ସମ୍ପଦ ହେଉଛି ଜଙ୍ଗଲ ଆଉ ଆଉ ଜଙ୍ଗଲର ପାହାଡ଼ ପର୍ବତ ବି ଅଛି ସେଇ ପର୍ବତରୁ ଝରଣା ବାହାରିଛି ଆଉ ନଦୀର ଜଳ ବି ଅଛି ନଦୀ ଜଳ ନେଇ ଏହା ଚାଷୀମାନେ ବି ଚାଷ କରିକି ଧାନ ଚାଷ ଅମଳ କରିପାରୁଛନ୍ତି ଫସ ପନିପରିବା ଫସଲ ବି କରୁଛନ୍ତି ବାରମାସୀ ଫସଲ ବି ପାଇ ପାରୁଛନ୍ତି ଆଉ ଆମର ଜଙ୍ଗଲରୁ ବି ଦୁନିଆ ପ୍ରକାର ସୁବିଧା ଆଉ ଯେଉଁ ଝୁଣା ଆଉ ଆମର ଯେଉଁ କାଠ ପୁଣି ପାଉଛନ୍ତି ଖଣିଜ ସଂପଦ ସବୁ ପାଇପାରୁଛନ୍ତି ଆମର ଏଠି ଢେଙ୍କାନାଳ ଜିଲ୍ଲାରେ କ୍ରୋମାଇଟ୍ ଖଣି ବି ରହିଛି ଆଉ ଯେଉଁ ଏଥିରେ ବି ସବୁପ୍ରକାର ସୁବିଧା ରହୁଛି ପୁଣି ଗାଁ ଗହଳିର ଯେଉଁ ନର୍ଦ୍ଦମା ଜଳତକ ଯାଇକି ନଦୀରେ ମିଶୁଛି ନଦୀ ଜଳକୁ ବି ଦୂଷିତ କରିଦେଉଛି